ଭାରତରେ କେନ୍ସି ବି ଜାଗାକେ ଯିବାର୍ ହେଲେ ଟ୍ରେନ୍ର ସୁବିଧା ଅଛି ବସ୍ର ସୁବିଧା ଅଛି ଗାଡ଼ିର କାର୍ର ଅଛି ବୁଲେରୋ ଅଛି ଆଉ ବି ବେଶୀ ଦୁରିଆ କେ ଗଲେ ଟ୍ରେନ୍ରେ ଯିବାର୍ କଥା ୟା ଫ୍ଲାଇଟ୍ରେ ଯାହା ଯେନ୍ତା ପଇସା ଦେଖିକରି ଫ୍ଲାଇଟ୍ରେ ଯିବାର୍ କଥା ଆ ସାଧାରଣ ଲୋକ୍ ମାନେ ଯଦି ଯିବାର୍ ଅସବାର୍ ହେଲା ବୋଲେ ଟ୍ରେନ୍ରେ ଯିବେ ଟିକେଟ୍ କରିକରି ଟ୍ରେନ୍ରେ ଯାଇ ପାରିବେ ଦେଶ ବିଦେଶ ଆମର୍ ଭାରତ ଭିତ୍ରେ ଦିଲ୍ଲୀ ବମ୍ବେ କଟକ ଓଡ଼ିଶା ଯାହା ଯେନ୍ସି ବି ଜାଗାରେ ଯିବେ ଟ୍ରେନ୍ରେ ଟ୍ରେନ୍ଥି ଯାଇପାରିବେ ଆଉ କେନ୍ସିଥିରେ ଅସୁବିଧା ବି ନାଇଁନ ଆଉ ଇହାଦେ ସରକାର୍ ତ ବହୁତ କିଛି ସୁବିଧା ଦେଇ ନେଲେନ ଗାଡ଼ି ସବୁ ଷ୍ଟେସନ୍ରେ ଇହାଦେ ଗାଡ଼ିମାନେ ଟାଇମ୍ ଟୁ ଟାଇମ୍ ଗାଡ଼ିର ସୁବିଧା ଦେଇ ନେଇଛନ୍ ଟ୍ରେନ୍ର ହେଲା ବସ୍ର ହେଲା ତା'ପରେ ଫ୍ରୀ ବସ୍ ବି ଚାଲ୍ଲିନ ପଞ୍ଚାୟତ୍ କେ ପଞ୍ଚୟତ୍ ଫ୍ରୀ ବସ୍ ବି ଦେଲେନ ଆଉ ହସ୍ପିଟାଲ୍ କେସ୍ରେ ବି ହସ୍ପିଟାଲ୍ ମାନକୁ ବି ବସ୍ ମାନେ ଫ୍ରୀରେ ଦେଲେନ ସରକାର୍ ଯେନ୍ଟାକି କିଏ ଗାଡ଼ିର ପଇସା ପତର୍ ବି ହାଥେ ନେଇଥିଲେ ଫ୍ରୀରେ ବସ୍ରେ ବସିକରି ଯାଇ ପାର୍ବା ହସ୍ପିଟାଲ୍ ଚେକ୍ଅପ୍ କରି ଆଉ ଦୁରିଆ ରାସ୍ତାେକେ ବି ଯିବାର୍ କେନ୍ ଆଡ଼େ ବୁଲି ବୁଲା ହେଲା କେନ ଆଡ଼େ ତାଙ୍କର ଦରକାର ପଡ଼ିଲା ବହୁତ ପାଞ୍ଚଶହ ଛଅଶହ ମିଟର୍ କିଲୋମିଟର୍ ଦୂରକେ ଯିବେ ବେଲେ ଟ୍ରେନ୍ରେ ବି ଟିକେଟ୍ କାଟିକରି ଯାଇପାର୍ବେ ବହୁତ ସୁବିଧା ହେଲାନ ଆଉ କେନ୍ସିଥିରେ ଅସୁବିଧା ବି ନାଇଁନ ଭାରତ ଭିତରେ ଇହାଦେ ସବୁ ଷ୍ଟେସନ୍ ଅଛେ ଯେନ୍ ଜାଗାରେ ଜଙ୍ଗଲ ଏରିଆ ଥିଲା ସେନୁ ଷ୍ଟେସନ୍ର ସୁବିଧା ନାଇଁଥାଇ ଲୋକ୍ କିନି ଶହେ କିଲୋମିଟର ଦୂରକେ ଆସିକରି ଟିକେଟ୍ କାଟିକରି ଦୁରିଆ ରାସ୍ତାକେ ଯାଉଥିଲେ ଇହାଦେ ସେ ପ୍ରୋବ୍ଲେମ୍ ମାନେ ସଲ୍ଫ ହେଲାନ ଇହାଦେ ଜଙ୍ଗଲ ଭିତରେ ବି ଷ୍ଟେସନ୍ ବନାଇନେଲେନ ରେଲୱେ ଷ୍ଟେସନ୍ ହେଲା ବସ୍ ଷ୍ଟେସନ୍ ହେଲା ଗାଡ଼ିର ସୁବିଧା ସବୁ ଏରିଆରେ ଦେଇନେଲେ ଯେନ୍ଟାକି ଲୋକ୍ ସାଧାରଣ ଲୋକ୍ ଆମର୍ ଯେନ୍ଟାକି ଗରୀବ୍ ଦୁଃଖୀ ମାନେ ବି ଇହାଦେ ଅସୁବିଧାରେ ନାଇଁ ପଡ଼ନ୍ ଆଉ ଠିକ୍ ସେ ଯାଇପାର୍ବେ ନିଜର୍ ସମ୍ପର୍କୀୟ ଲୁକ୍ ମାନକନିକେ ବି ଜଲ୍ଦି ଜଲ୍ଦି ଯାଇ ପାର୍ବେ ବିନା ପଇସାରେ ବି କମ୍ ଟଙ୍କାରେ ବି କମ୍ ଟିକେଟ୍ ବନାଇକରି ବି ଯାଇପାର୍ବେ